ମୁଁ ଯେଉଁ ସାର୍ଟ ଟି ଆଣିଥିଲି କିଣିକରି ସେ ସାର୍ଟ ଟି ଦେଖିବା ପାଇଁ ଭାରି ସୁନ୍ଦର ପିନ୍ଧିବା ପାଇଁ ଭାରି ଭଲ ଲାଗେ ସୁତା କପଡ଼ାଟି ହୋଇଥିବାରୁ ତାକୁ ଧୋଇକି ସୁଖେଇଦେଲେ ମଧ୍ୟ ଶୁଖିଯାଏ ତାକୁ ପିନ୍ଧିବା ପାଇଁ ଭଲ ଲାଗେ ତାର ଭଲ ବ୍ୟବହାର ସାର୍ଟଟିର ମଧ୍ୟ କରିବାପାଇଁ ଭଲ ହେଇଥାଏ